ହ୍ୟାଲୋ ଭାଇ ଏଇଟା ଖୁସି ରେଷ୍ଟରାଣ୍ଟରୁ କହୁଛ ଟି ମୁଁ ଖାଇବା ଅର୍ଡ଼ର କରିଥିଲି ଏତେ ଲେଟ୍ ହେଲାଣି କ'ଣ ପାଇଁ ଦିନ ଦଶଟାରେ ଅର୍ଡ଼ର କରିଥିଲି ଏବଂ ଦୁଇଟା ହେଇଗଲାଣି ଖାଇବା ଆସିଲାନି ଆମ ଘରେ ସମସ୍ତେ ଅଛନ୍ତି କି ନାହାନ୍ତି ଯଦି ଲେଟ୍ ହେଲା ମୁଁ କ୍ୟାନସଲ୍ ଅର୍ଡ଼ର କ୍ୟାନସଲ୍ କରିଦେବି ଲେଟ୍ ହେବ ଯଦି ହେଉ ଜଲ୍ଦି ଆଣ ଜଲ୍ଦି ଆଣ ଦିନ ଦଶଟାରେ ଅର୍ଡ଼ର କରିଥିଲି ଏବଂ ଦିନ ଦୁଇଟା ହୋଇଗଲାଣି ଏବଂ ଅର୍ଡ଼ରଟା ଆସିଲାନି ଏପର୍ଯ୍ୟନ୍ତ ହ ହଉ ଜଲ୍ଦି ଆଣ